ସାଧାରଣତଃ ଆମ ଗାଁରେ ଲୋକମାନେ ଓଡ଼ିଆ ଭାଷାକୁ ବହୁତ ଭଲ ପାଇଥାନ୍ତି ଏବଂ ଭଲ ପାଇବା ଦ୍ୱାରା ବହୁତ ବିକଶିତ ହୋଇଚନ୍ତି ଏବଂ ବିକଶିତ ହେବା ଦ୍ଵାରା ଏବେ ପିଲାମାନେ ପାଠ ପଢ଼ିବା ଦ୍ଵାରା ସେମାନେ ହିନ୍ଦୀ ଏବଂ ଇଂଲିଶ ଶବ୍ଦକୁ ବହୁତ ପ୍ରକାରର ଭଲ ପାଇଥାନ୍ତି ଏବଂ ଆପଣାଇଥାନ୍ତି ସେଗୁଡ଼ିକ ହେବା ଦ୍ଵାରା ଆମ ମାତୃଭାଷା ଓଡ଼ିଆକୁ ଲୋକମାନେ ଭୁଲିବାରେ ଲାଗିଲେଣି ଏବଂ ବିକଶିତ ହେବା ଦ୍ୱାରା ଆମ ମାତୃଭାଷା ବିକଶିତ ହୋଇପାରୁନାହିଁ ଏବଂ ସେମାନେ ହିନ୍ଦୀ ଏବଂ ଇଂଲିଶ ଭାଷାକୁ ଆପଣାଇଛନ୍ତି ଏହି ଓଡ଼ିଆ ବ୍ୟବହାର ଓ ଇଂରାଜୀ ଶବ୍ଦ ଗୁଡ଼ିକୁ ବ୍ୟବହାର କରିନଥାନ୍ତି ଏହି ଗୁଡ଼ିକୁ ପରିବର୍ତ୍ତନ କରିବା ପାଇଁ ଆମେ ଓଡ଼ିଆ ଭାଷାକୁ ଆପଣାଇବା ଏବଂ ଲୋକମାନଙ୍କୁ ମଧ୍ୟ ସଚେତନ କରାଇବା